ଆମ ପରିବାର ଗୋଟେ ଗରିବ ପରିବାର ଆମେ ଗରିବ ହେଇଥିବାରୁ ଆମକୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼େ ସେଥିପାଇଁ ମୋର ପାଠ ପଢ଼ିବାର ଇଚ୍ଛା ଥିଲେବି ପଇସା ଅଭାବରୁ ମୁଁ ପାଠପଢ଼ି ପାରିଲିନାହିଁ କି ବାପା ମୋର ଭାଇଭଉଣୀ ମାନଙ୍କୁ ମଧ୍ୟ ଉଚ୍ଚଶିକ୍ଷା ଦେଇ ପାରିଲେନାହିଁ ଆମର ଯଦି କି ଜମିବାଡ଼ି କିଛି ନାହିଁ ବାପା ମା' ଓ ଭାଇ ଗାଁରେ ମୂଲ ଲାଗନ୍ତି ସେଥିରୁ ଯାହା ମିଳେ ଆମ ପରିବାର ଚଳିଯାଉ ତଥାପି ପଇସାପତ୍ର ନିଅଣ୍ଟ ପଡ଼େ ମୁଁ ବାପା ମା'ଙ୍କୁ ସାହାଯ୍ୟ କରିବାକୁ ଚିନ୍ତା କଲି ଏବଂ ସିଲେଇ ଟ୍ରେନିଙ୍ଗ୍ ନେଇ ସିଲେଇ କଲି ମୁଁ ସିଲେଇ କରିବା ଫଳରେ ମୋ ହାତରେ ଭଲ ଦୁଇପଇସା ହେଲା ଏବେ ଆମେ ଘର ଅଭାବେ ଟିକିଏ ଦୂର ହୋଇଛି